ମୋର ମନେ ରଖିବା ତାରିଖଟି ହେଲା ଏଗାର ବାର ଦୁଇ ହଜାର ପନ୍ଦର ସାତ ଦୁଇ ହଜାର ଦୁଇ କୋଡ଼ିଏ ଏଗାର ଦୁଇ ହଜାର ଆଠ ଦଶ ନଅ ଦୁଇ ହଜାର ପନ୍ଦର କୋଡ଼ିଏ ଆଠ ଦୁଇ ହଜାର କୋଡ଼ିଏ